ମୋର ପ୍ରିୟ ଗେମିଂ ମେମୋରି ହେଉଛି କ୍ରିକେଟ ମୁଁ କ୍ରିକେଟ ପ୍ରତି ବର୍ଷ ଖରାଦିନେ ବେଶୀ ଖେଲିବି କାରଣ ଖରାଦିନେ ମୋର ଏବଂ ମୋର ସମସ୍ତ ସାଙ୍ଗସାଥିଙ୍କର ଖରା ଛୁଟି ଥାଏ ଆମେ ସମସ୍ତେ ମିଶିକିନା କ୍ରିକେଟ ଖେଲୁ ସେ ସେ ସମୟରେ ମୁଁ ଯେବେ ବି ଘରେ ଏକେଲା ଥିବି ମୋର ସାଙ୍ଗମାନେ ଆସିକିନା ମୋତେ ଡାକି ନେଇଯିବେ ଏବଂ କହିବେ କି ଆସେ ସାଙ୍ଗ କ୍ରିକେଟ ଖେଲିବା ଏଠି ବହୁତ ଲୋକ ଆସିଛନ୍ତି କ୍ରିକେଟ ଖେଲିବା ପାଇଁ ହେଲେ ମୁଁ ବି ପଳେଇବି ସେମାନଙ୍କ ସାଥେ କ୍ରିକେଟ ଖେଲିବା ପାଇଁ ଆମେ ସକାଳରୁ ରାତି ପର୍ଯ୍ୟନ୍ତ କ୍ରିକେଟ ଖେଲିବୁ ଯେ କ୍ରିକେଟର ଆମେ ସମୟ ଦେଖିନୁ ଯେ କେତେଟା ହେଲା କି କେତେ ସମୟ ଖେଲିବୁ ଆମେ ଖାଲି ଯେତେ ଇଚ୍ଛା ହେଉ ସେତେ ଖେଲିବୁ ଆମେ ସମସ୍ତଙ୍କ କ୍ରିକେଟ ଖେଲିବା ପାଇଁ ବହୁତ ବଢ଼ିଆ ଲାଗେ ମୋତେ ଏବଂ ମୋର ସାଙ୍ଗସାଥିଙ୍କୁ କ୍ରିକେଟ ଖେଲ୍ବା ପାଇଁ ବହୁତ ସୁନ୍ଦର ଲାଗେ ଏବଂ କ୍ରିକେଟ ଖେଲିଲେ ଆମକୁ ବହୁତ ଖୁସି ମିଲେ ଆମ ଆମେ ଖରାଦିନେ କିଛି କରିବାକୁ ହୁଏ ନାହିଁ ସେଇଟା ପାଇଁ ଆମେ କ୍ରିକେଟ ଖେଲୁ ଏବଂ କ୍ରିକେଟ ବହୁତ ମଜା କରୁ